ହଁ ଭାଇ ଓ ହୋ ହଉ ଦେଖିଆ ମୁଁ ତ ଅଛି ବ୍ଲକ ରେ ମୁଁ ଗଲେ ଯିବି ଆଉ କେତେଟା ଟିୱେଲ ଏମିତି ଖରାପ ଅଛି ଠିକ୍ ଯେ ଦେଖ ଭାଇ ଏମିତି ଆମେ କହିଦେଲୁ ଭଲ ମୁଁ ପ୍ରାକଟିକାଲ ଯାଇକି ତା ର ଦେଖିଦେବି କିଛି ନା କିନ୍ତୁ ଗୋଟେ କାମ କଲେ ଭଲ ହୁଅନ୍ତା କ'ଣ କୁହନି ତମ ୱାର୍ଡ ର ଯେଉଁ ୱାର୍ଡ ମେମ୍ବର ଅଛନ୍ତି କିଛି ଲୋକଙ୍କ ର ଗୋଟେ ଆପ୍ଲିକେଶନ ଲେଖିକି ଦେଲେ ସେ ସେହିଟା ଟିକେ ଭଲ ସୁବିଧା ହୁଅନ୍ତା ଆଉ ସେହିଟା ସାଙ୍ଗେ ସାଙ୍ଗେ ବି ହୋଇ ପାରନ୍ତା ମୁଁ କାରଣ ବ୍ଲକ କୁ ଯେତେବେଳେ ଆସୁଛି ସେହିଟା ନେଇକି ଦେଖାଇ ପାରିବି ଯେ ମୋ ଅଞ୍ଚଳ ରେ ଏହି ଏହି ସମସ୍ୟା ଅଛି ଆମେ ତ ଏମିତି ଦେଖା ସାକ୍ଷାତ ହେଉଛନ୍ତି କଥାହଉଛନ୍ତି ମୁଁ ବି ଅନୁଭବ କରୁଛି ନିଶ୍ଚିନ୍ତ ହୋଇଥିବ କି ନହେଲେ ଥରେ ଦି ଥର ମୋ କାନ ରେ ବି ପଡ଼ିଛି କିନ୍ତୁ ତମେ ଗୋଟେ ଲିଖିତ ଆକାର ରେ ଆଣିଲେ ଭଲ ଟିକେ ହେବ ୱାର୍ଡ ମେମ୍ବର ଥିବ ସେହି ୱାର୍ଡ ମେମ୍ବରକୁ କହିବ ଗୋଟେ ଆପ୍ଲିକେସନ ଲେଖିବେ ସମସ୍ତଙ୍କ ର କୋଡ଼ିଏ ତିରିଶ କି ସେହି ୱାର୍ଡ ରେ ଯେତିକି ଲୋକ ସ୍ତ୍ରୀ ପୁରୁଷ ସମସ୍ତେ ମିଶିକି ଦସ୍ତଖତ କରିକି ମୋତେ ଆଣକି ଦିଅ

ନିଶ୍ଚିନ୍ତ ନିଶ୍ଚିନ୍ତ ସେହିଟା ପା ଗୋଟେ କଥା ହେବ ତମେ ଗୋଟେ ଆପ୍ଲିକେସନ ଲେଖକି ସମସ୍ତଙ୍କ ର ସିଗ୍ନେଚର କରିକି ଆଣ

ମୁଁ ବି ଜାଣିଛି ସ୍କୁଲ ପାଖରେ ଯେଉଁ ଟିୱେଲ ଟା ବି ଖରାପେ ଥିଲା ସେ ଯେଉଁ ଇଏ ଦାମଦର ସାହୁ ନା କ'ଣ ଆସିକି ଥରେ କହୁଥିଲେ ମୁଁ କହିଲି ହଉ ଦେଖିଆ ଗୋଟେ ଇଏ କରିବା ତଥାପି ଯେଉଁ ପାଣି ଇଏ ରେ ଯେଉଁ ମାନେ ଅଛନ୍ତି ବୁଝୁଛନ୍ତି ମୁଁ ତାଙ୍କୁ କହୁଥିଲି ସେ ଠିକ୍ କରିଛନ୍ତି କି ନାଇ ମୁଁ ଫଲୋଅପ ବି କରିନି ଦେଖିଆ ଗୋଟେ କ'ଣ କରିବା ତମେ ସେହି ଗୋଟେ କାମ କର ଗୋଟେ ଆପ୍ଲିକେସନ ଲେଖିକି ସମସ୍ତଙ୍କ ର ସିଗ୍ନେଚର ଦେଇକି ଧରିକି ଆସ ନହେଲେ ଗ୍ରାମ ସଭା ଏହି ଆସନ୍ତା ଶୁକ୍ରବାରରେ ଅଛି ନା କ'ଣ ନୋଟିସ ବି ପାଇଥିବ

ମୁଁ ବ୍ଲକରୁ ଯାଉ ଯାଉ ସନ୍ଧ୍ୟା ଛଅ ଟା ଖଣ୍ଡେ ହୋଇଯିବ ତମେ ସନ୍ଧ୍ୟା ବେଳକୁ ଆସୁନ

ନା ସେହିଟା ପା ଅଲଗା ପ୍ରୋଜେକ୍ଟ ରେ ଆସିଛି ସେହିଟା ଅଲଗା କାମ ହେବ ଏହି ଯେଉଁ ବେହେରା ସାହି ରୁ ତନ୍ତୀ ସାହି ପର୍ଯ୍ୟନ୍ତ ଯେଉଁ ରୋଡ଼ କଂକ୍ରିଟ ରୋଡ଼ ଟା ସେହିଟା କମ୍ପ୍ଲୀଟ ହୋଇ ସାରିଲା ପରେ ଦ୍ଵିତୀୟ ଷ୍ଟେପ ରେ ଆମେ ସେହିଟା ରଖିଛୁ ଆମେ ବି ଆଖି ଆଗରେ ରଖିଛୁ ଯେ ସେହିଟା ବହୁତ ଲୋକ ଯିବା ଆସିବା କରୁଛନ୍ତି ଦୁଇ କର ଖାଇଗଲାଣି ସେହିଟା ଆଗେ କରାଯିବ କିନ୍ତୁ ଏହି ଯେଉଁ ବେହେରା ସାହି ରୁ ତନ୍ତୀ ସାହି ପର୍ଯ୍ୟନ୍ତ ଯେଉଁ ରାସ୍ତା ଟା କମ୍ପ୍ଲୀଟ ହେଲା ପରେ ଆମେ ସେହିଟା କୁ ଟିକେ କରିବା ସେହି ତମ ସାହି ପିଲା କିଏ କିଏ କରିବେ ବି ତାଙ୍କ ଲିଷ୍ଟ ବି ଦେବ ସମସ୍ତେ ମିଶିକି ଯେମିତି ସମସ୍ତେ କରିବେ ଭଲ ହେବ ତମେ ଗୋଟେ ଲିଷ୍ଟ କରିଥାଅ କେଉଁ କେଉଁ ପିଲା ଆଗ୍ରହୀ ଅଛନ୍ତି ସେମାନଙ୍କ ର ଲିଷ୍ଟ କରିକି ମୋତେ ଦେବ ଆଉ ତମେ ଆସ ସନ୍ଧ୍ୟା ସାତ ଟା ଆଠ ଟା ବେଳକୁ